ଆଗ କାଳରେ ବଳଦ ଦ୍ୱାରା ଚାଷ ହେଉଥିଲା ହଳ କରାହେଉଥିଲା ଏବେ ବର୍ତ୍ତମାନ ଟ୍ରାକ୍ଟରରେ ଚାଷ କରାଯାଉଛି ଟ୍ରାକ୍ଟରରେ ଚାଷ କରିଲେ ଚାଷ କରି ସାରିଲା ପରେ ଶୀଘ୍ର ହୋଇଯାଉଛି ଚାଷଟା ତାପରେ ହଳରେ ଚାଷ କଲେ ଡେରିରେ ଚାଷ ହେଉଥିଲା ଧାନ ରୋଇବା ସମୟରେ ଚାଷ ପାଇଁ ବି ମଜୁରିଆ ମିଳୁନଥିଲେ ଏବେ ଶୀଘ୍ର ରୁଆ ହୋଇଯାଉଛି ରୋଇବା ପାଇଁ ବି ମେସିନ୍ ବାହାରିଛି ଧାନ କାଟିବା ପାଇଁ ଲୋକ ହଇରାଣ ହେଉଥିଲେ ଲୋକ ମିଳୁନଥିଲେ ଧାନ ଭାସି ଯାଉଥିଲା ବର୍ଷା ପବନ ହେଲେ କିନ୍ତୁ ଏବେ ପାଞ୍ଚ ମିନିଟ୍ରେ ଧାନ ଘରେ ଅମଳ ହୋଇକି ପଶୁଛି